ହ୍ୟାଲୋ ସାର୍ ମୁଁ ଗାୟତ୍ରୀ ଆଚାର୍ଯ୍ୟ କହୁଥିଲି ଆପଣ ଅନ୍ଲାଇନ୍ କ୍ୟାବ୍ରୁୁ କହୁଥିଲେ ତ ସାର୍ ମୁଁ କାଲି ମୁଁ କାଲି ଓଲା ବୁକ୍ କରିଛି କ୍ୟାବ୍ ବୁକ୍ କରିଛି ମୋତେ ଭୁବନେଶ୍ୱର ଷ୍ଟେସନ୍ ଯିବାର ଅଛି ରେଳ ଷ୍ଟେସନ୍ ଆପଣ କାଲି କେତେବେଳେ ଆସି ପହଞ୍ଚିବେ ସେଇଟା ଜାଣିବାର ଥିଲା ସେଥିଲାଗି ମୁଁ ଆପଣଙ୍କୁଠୁ ଇନଫର୍ମ କିଛି ନବା ପାଇଁ ଚାହୁଁଛି ମୁଁ ଗାୟତ୍ରୀ ଆଚାର୍ଯ୍ୟ ଜଗତସିଂହପୁର ତୀର୍ତୋଲରୁ ମୁଁ ଆପଣଙ୍କ କ୍ୟାବ୍ ଆସିବାକୁ ଚାହୁଁଛି ତୀର୍ତୋଲକୁ ଆପଣ କେତେବେଳେ ଆସି ମୋତେ ନେଇକି ପହଞ୍ଚାଇବେ ରେଳ ଷ୍ଟେସନ୍ରେ ଭୁବନେଶ୍ୱର ରେଳ ଷ୍ଟେସନ୍ରେ ମୋତେ ପହଞ୍ଚିବାର ଅଛି ମୋର ଟ୍ରେନ୍ ଚାରିଟା ତିରିଶିରେ ଅଛି ସେଇ ଟାଇମ୍ ମଧ୍ୟରେ ଆପଣ କେତେବେଳେ ଆସି ମୋତେ ଏଠୁ ଡ୍ରପ୍ କରିବେ ଆପଣ ମୋତେ ଟିକେ ଇନଫର୍ମ କଲେ ବହୁତ ଚିର ଉପକୃତ ରହିବି ଆପଣଙ୍କ ଉପରେ ବାକି ଆପଣଙ୍କ ଗାଡ଼ିର କାଗଜପତ୍ର ଠିକ୍ ଅଛି କି ନାହିଁ ଡ୍ରାଇଭିଂ ଲାଇସେନ୍ସ ଅଛି କି ନାଇଁ ଏଇଥିପାଇଁ ମୁଁ ଆପଣଙ୍କ ସହ କଣ୍ଟାକ୍ଟ କରୁଛିି ଆପଣ ମୋତେ ଜାଣାଇଲେ ବହୁତ ଉପକୃତ ରହିବି ଆପଣଙ୍କ ଉପରେ ତେଣୁ ଆପଣ କେତେବେଳେ କାଲି ମୋତେ ପହଞ୍ଚିବେ ମୋ ପାଖରେ ତୀର୍ତୋଲରେ ଟିକେ ମୋତେ ଇନଫର୍ମ କଲେ ମୁଁ ଖୁସି ହେବି ବାକି ଆପଣ ଆସ୍ ଏଇ ନମ୍ବରରେ ମୋତେ କଣ୍ଟାକ୍ଟ କରିପାରିବେ ଯଦି କିଛି ପ୍ରୋବ୍ଲେମ୍ ହୁଏ ଆସିବାକୁ ଲୋକେସନ୍ କିଛି ପ୍ରବ୍ଲେମ୍ ହୁଏ ମୁଁ ଆପଣଙ୍କୁ ଏଇ ନମ୍ବରରେ ମୋତେ କଣ୍ଟାକ୍ଟ କରିକିି ବି ଆପଣ ଆସିପାରିବେ ଆଉ ଥରେ କହିଦେଉଛି ମୁଁ ଗାୟତ୍ରୀ ଆଚାର୍ଯ୍ୟ କାଲି ମୁଁ ଓଲା ବୁକ୍ କରିଛି କ୍ୟାବ୍ ବୁକ୍ କରିଛି ଆପଣ ମୁଁ ଜଗତସିଂହପୁର ତୀର୍ତୋଲରୁ କହୁଛି ତୀର୍ତୋଲ ବ୍ଲକର ଆମର ମୁଁ ତ ଲୋକେସନ୍ ପଠାଇ ଦେଇଛିି ଫିର୍ବି କହିଦେଉଛି ତୀର୍ତୋଲର ବିପଳମାଧବ ଗ୍ରାମର ମୁଁ ଆପଣଙ୍କ ସହ ଯିବି ଥ୍ୟାଙ୍କ ୟୁ